ମୁଁ ନିକଟରେ ଥଣ୍ଡା ପଡ଼ିବା ପାଇଁ ଗୋଟେ ମଶ୍ଚରାଇଜର୍ କ୍ରିମ୍ କିଣିଥିଲି ଲାକମିର ପିଚ୍ ମିଲ୍କ୍ ଗୋଟେ କ୍ରିମ୍ଟେ ତାକୁ ମୁଁ ଜାଣିନି ତାକୁ ଯେମିତି ଖୋଲି ଦେଇଛି ଆକଚୁଆଲି କ୍ରିମ୍ର ଡେଟ୍ ଯାଇଥିଲା କି ନାହିଁ ମୁଁ ଜାଣିନି କିନ୍ତୁ ଲଗେଇଥିବା ଦେହ ହାତରେ ଯେମିତି ଲଗେଇ ଦେଇଛି ତ ସାଇଡ଼୍ ସବୁ ଦେହ ସାରା ଫଳିଗଲା ଲାଲି ଲାଲି ରେସ୍ ହେଇଗଲା ମୁହଁରେ ଲଗେଇବା ପରେ ଗୋଟେ ଗୋଟେ ଜାଗାରେ କଲା ଦାଗ ପୁରା ପଡ଼ିଗଲା ତ ମୁଁ ଭାବୁଛି ଆଉ ସେ ମଶ୍ଚରାଇଜର୍ କ୍ରିମ୍ଟା ଲଗେଇବିନି ଆଉ ତା ପାଇଁ ମୋର ଡକ୍ଟର୍ଙ୍କ ପାଖରେ ବି ପଇସା ଗଲା ଆଉ ଆଉ ଜୀବନରେ କେବେ ବି କ୍ରିମ୍ ଲଗେଇବିନି